ଆମ ପାଖରେ ବିଜୁଳିର ସମସ୍ୟା ବହୁତ କାରଣ ଖରାଦିନେ ବହୁତ ସମୟ ରହିପାରେ ନାହିଁ ଖରାଦିନେ ତ ପ୍ରାୟ ପନ୍ଦର ଷୋହଳ ଘଣ୍ଟା ହଁ ଚବିଶି ଘଣ୍ଟାତ ସେମିତି ରୁହେନି ଖରାଦିନେ ଟ୍ରାନ୍ସମିଟର ଗରମ ହେଇଯାଏ ଲାଇନ୍ କଟ୍ ହବାର ବହୁତ ପ୍ରଭାବ ଥାଏ ଖରାଦିନ ପରେ ବର୍ଷା ଦିନ ପରେ ବର୍ଷା ହବା ଯୋଗୁଁ ଟିକେ ଥଣ୍ଡା ଥଣ୍ଡା ରହିଥାଏ ସେଥିପାଇଁ ବର୍ଷା ଦିନେ ବି କାଟନ୍ତି ବହୁତ ପ୍ରକାର ଇଲେକ୍ଟ୍ରି ଖୁଣ୍ଟ ପବନ ଆଉ ବର୍ଷା ଦିନ ଅସୁବିଧା କିଛି ନଥାଏ ବର୍ଷା ଦିନେ ବହୁତ କମ୍ ସମୟ ବି ଲାଇନ୍ ଦେଇଥାନ୍ତି ଶୀତ ଦିନରେ ଲାଇନ୍ ଠିକ୍ ଠାକ୍ ରହିଥାଏ ଖରାଦିନଟା ଟିକେ ବହୁତ ଖରା ହବା ଯୋଗୁଁ ଫ୍ୟାନ୍ ଏ ସି କୁଲର୍ ଫ୍ରିଜ୍ ବନ୍ଦ ହୋଇଯାଇଥାଏ ଆମେ କିଛି ବହୁତ ଗରମ ଯୋଗୁ ଖରାଦିନଟା ବହୁତ ଗରମ ଟିକେ ସହି ହୁଏ ନାହିଁ ଘର ବି ଗରମ ହୋଇଯାଇ ଥାଏ ବହୁତ ଗରମ ହୁଏ ଆଉ ଖରାଦିନେ ତେଣୁ କରି ଆମକୁ ଟିକେ ଖରାଦିନେ ଭୋଲ୍ଟେଜ୍ ବି ଏତେ ହୋଇ ନ ଥାଏ ସମସ୍ତଙ୍କ ଘରେ ଏ ସି କୁଲର୍ ଫ୍ରିଜ୍ ଚାଲିବ କରିଦିଅନ୍ତି ଘର ଘର ଖରାଦିନେ ଭୋଲ୍ଟେଜ୍ ହବାର କ କ ସମ୍ଭାବନା ବି କମ୍ ଥାଏ ଏବଂ ଖରା ଦିନଟା ଯେହେତୁ ଖରା ବହୁତ ଗ୍ରୀଷ୍ମ ଋତୁ ଏଇଟା ବହୁତ ଖରା ଟାଣ ଖରା ଗଛ ପତ୍ର ସବୁ ଶୁଖିଯାଇ ଥାଏ ପବନ ବି ଏତେ ଦିଏନି ଘର ଦ୍ୱାରା ସବୁ ବହୁତ ଗରମ ହୋଇଯାଏ ଆଉ ଗରମ ଦିନେ ତ ବହୁତ ଏତେ ଗରମ ହୁଏ ଯେ ଝାଳ ବାହାରେ ଆଉ ଆମକୁ ଟିକେ ଆପଣ ସାହାଯ୍ୟ କଲେ ଆମେ ଖୁସି ହବୁ ଗରମ ଦିନେ କମ୍ ଲାଇନ୍ କାଟିବେ ଟିକେ ଆଉ ବର୍ଷା ଦିନେ ତ ଚାରିଆଡ଼ ସୁନ୍ ସାନ୍ ଅନ୍ଧାର ହେଇଯାଏ କାଟିଲେ ସନ୍ତସନ୍ତ ଲାଗେ ଆଉ ଶୀତ ଦିନେ ତ ଶୀତ ଲାଗେ ଏ ତ କିଛି ଆବଶ୍ୟ ଏତେ ଲାଇନ୍ର ବି ଆବଶ୍ୟକ ନଥାଏ ତେଣୁକରି ଖରାଦିନଟା ଯେହେତୁ ଗ୍ରୀଷ୍ମ ଋତୁଟା ସେ ବହୁତ ଖ ଖରା ଦିନ ଅଧିକ ଖରା ହୋଇଥାଏ ସେଥିପାଇଁ ଲୋକମାନଙ୍କୁ ଖରାଦିନଟା ବହୁତ ଖରା ଟାଣ ଗରମ ସହିବାକୁ ପଡ଼ିଥାଏ ସେଥିପାଇଁ ଖରାଦିନେ ବହୁତ କମ୍ ସମୟ ଲାଇନ୍ ରୁହେ ସେଥିପାଇଁ ଖରାଦିନେ ବହୁତ ଗରମ ଆସେ ଘର ବି ତାତି ଯାଇଥାଏ ତା'ପରେ ଗଛ ପତ୍ର ବି ଶୁଖିଯାଏ ଆଉ ଖରାଦିନେ ଲାଇନ୍ ନ ରହିବାର ବହୁତ କମ୍ ସମ୍ଭାବନା ଥାଏ ଏବଂ ଆପଣ ଟିକେ ସ ଲାଇନ୍ ବହୁତ ଅଧିକା ଛାଡ଼ିବେ ଅଧିକା ସମୟ ଧରି ଆମକୁ ଟିକେ ସାହାଯ୍ୟ କରିବେ କାରଣ ଖରା ଦିନ ପାଇଁ ଟିକେ ଲାଇନ୍ଟା ଅଧିକ ସମୟ ରହିବା ଦରକାର ଆଉ କାହିଁକିନା ଅଧିକ ଖରା ହେବା ଯୋଗୁଁ ଆମେ ଗରମ ସହିପାରୁନୁ ସହିପାରିବା ନାହିଁ ଏବଂ ସେଇ ସାହାଯ୍ୟ କରିବା ଆଉ